କଂଗ୍ରେସ ତ ଏକ ସତର ବର୍ଷ ପନ୍ଦର ବର୍ଷ କଲା ତା'ପରେ ବିଜେଡ଼ି ପଚିଶ ବର୍ଷ କଲା ବିଜେପି ଏମିତି ସବୁ ଚାଲିଛନ୍ତି କ'ଣ ହେବ ଏ ବର୍ଷ ଇଲେକ୍ସନ୍ ଇଏ କଥା ଆମେ କିଛି କହିପାରୁନି କାହାକୁ ଭୋଟ୍ ଦେବ ଟିକେ ଭଲ କାମ କରୁଛି କ'ଣ କରୁଛି ସମସ୍ତ ୟା କରୁଛନ୍ତି ଦେଉଛନ୍ତି ହଁ ଆମେ କହିଲେ କରିବୁ ଏଇଆ କରିବୁ

ଆମେ ତ ସାଧାରଣ ଲୋକ

ହଁ ଆଜ୍ଞା ଆଜ୍ଞା

ହଁ ଏଠି ତ ଆମର ବିଜେଡ଼ିରେ ବେଶୀଲୋକ ବିଜେଡ଼ି ଉପରେ ବହୁତ ଲୋକଙ୍କ ସମର୍ଥନ କଂଗ୍ରେସ ତ ନାହିଁ ବିଜେପି ବିଜେଡ଼ି ଏଇଥିରେ ବହୁତ ଲୋକଙ୍କର ମତ କ'ଣ ହେବଯେ ଇଆଡ଼େ ବିଜେଡ଼ି ଯିବେ କିଛି ଲୋକ ବିଜେପି କିଛି ଯିବେ ଏମିତି

ଆମର ଏଠି ଏଇ ବିଜେଡ଼ି ଉପରେ ବହୁ ସମର୍ଥ ଅଛନ୍ତି ଆଉ

ଆମର ହେଉଥିବା ସାରା

ଆଜ୍ଞା ଆଜ୍ଞା ଆଜ୍ଞା